ଆମ ବାଡ଼ିରେ ଆମେ ବହୁତୁ ଗଛ ଲଗେଇଥାଉ ବହୁତ କଷ୍ଟ କରି ମାଟି ଖୋଳି ତାକୁ ପୋତି ମାନେ ପାଣି ଦେଇ ବହୁତ କଷ୍ଟରେ ଲଗେଇଥାଉ ସେ ଗଛ ଯେତେବେଳେ ବଡ଼ ହୁଏ ସେତେବେଳେ ଫଳିବ କି ନ ଫଳିବ ମନରେ ଗୋଟେ ମାନେ ଦ୍ୱନ୍ଦ ଥାଏ କି କଣ ହବ ମୁଁ ଲଗେଇଚି ଗଛଟି ମରିଯିବ କି କଣ ହବ ସେଥିପାଇଁ ଡର ଥାଏ ହେଲେ ଗଛରେ ବହୁତ ଆମେ କଷ୍ଟ କରୁ ସାର ଦିଅଉ ପାଣି ଦିଅଉ ବହୁତ ଖରାରେ ବି ଝାଉଁଳି ଯାଇଥାଏ ବହୁତ ପାଣି ଦିଅଉ ମନଟା ବହୁତ ଦୁଃଖ ଲାଗେ ଆଉ ଯେତେବେଳେ ଗଛଟା ସୁନ୍ଦର ହେଇ ବଢ଼ିଆସେ ଫୁଲ ଫୁଟେ କି ଫଳ ହୁଏ ସେତେବେଳେ ବହୁତ ମନଟା ଖୁସି ଲାଗେ ଆଉ ଯେତେ କଷ୍ଟ କରିଥାଉ ମନରେ ଯେତେ ଦୁଃଖ ଥିଲେ ସବୁ ତ ଗଛକୁ ଦେଖିଲେ ମନର ଖୁସି ହିଁ ହୋଇଯାଏ ଆମେ ଯେମିତି ଧାନ ଗଛ ଲଗାଉ ବିଲରେ ବହୁତ ତାକୁ ହଳ କରି ଗଛ ପୋତି ବହୁତ ପଇସା ଖର୍ଚ୍ଚ କରି ବହୁତ କଷ୍ଟ କରିଥାଉ ଯେତେବେଳେ ସେ ଧାନଟା ହୁଏ ସେତେବେଳେ ମାନେ ଆମ ମନଟା ବହୁତ ଖୁସି ହେଇଯାଏ କି ଆମ ବିଲରେ ଏତେ ଧାନ ହୋଇଚି ଆଉ ଆମେ ତ ସେ ଧାନକୁ ଦେଖି ବହୁତ ପେଟ ବି ପୁରିଯାଏ ବହୁତ ଖୁସି ଲାଗେ ଆମ ବାରିରେ ବି ଆମେ ଯେଉଁ ଗଛ ପରିବା ଗଛ କି ଫୁଲ ଗଛ ଲଗେଇଥାଉ ସେ ଗଛ ବି ଫୁଟିଲେ ଫୁଲ ଫୁଟିଲେ ପରିବା ହେଲେ ବହୁତ ଖୁସି ଲାଗେ ତୋଳିବା ପାଇଁ ବି ବହୁତ ଆଗ୍ରହ ହୋଇଥାଏ କେମିତି ସେ ଫୁଲ କି ଫଳ ବଡ଼ ହବ ଆମେ ତାକୁ ତୋଳି ଆଣିବୁ ବହୁତ ଖୁସି ଲାଗେ ଗଛ ଗଛ ଫୁଲ ପବନରେ ବହୁତ ସୁନ୍ଦର ଦେଖାଯାଇଥାଏ ଆମେ ଦେଖିଲେ ତାକୁ ଆମ ମନଟା ହିଁ ବୁଝିଯାଏ ବହୁତ ଭଲ ଲାଗେ ଏମିତି ଧାନ ଅମଳ ହୁଏ ମୁଗ ବି ଅମଳ ହୁଏ ସବୁ ହେଲେ ଯେତେବେଳେ ଅଧିକ ଉପାଦନ ହୁଏ ଧାନ ମୁଗ ବିରି ଉପାଦନ ହୁଏ ଆମକୁ ବହୁତ ଖୁସି ଲାଗେ ଆମ କଷ୍ଟର ମହତ୍ତ୍ଵ ଆମେ ବୁଝୁ କଷ୍ଟ କରିଥିଲୁ ବୋଲି ଏତେ ଲାଭ ପାଇଲୁ ବହୁତ ମନଟା ଖୁସି ଲାଗେ ଏତେ କଷ୍ଟ କରି ଆମେ ଏତେ ପରିମାଣରେ ଚାଷର ଉନ୍ନତି କରି ବହୁତ ଖୁସି ଲାଗେ